ଢେଙ୍କାନାଳ ଜିଲ୍ଲାରେ ଲୋକମାନଙ୍କ ପାଖରେ ଖବର ପହଞ୍ଚିବାର ସବୁ ପ୍ରକାର ବ୍ୟବସ୍ତା ରହିଅଛି ଯେମିତିକି ଖବରକାଗଜ ଟି ଭି ନ୍ୟୁଜ୍ ଚ୍ୟାନେଲ୍ ଓ ଅନ୍ଲାଇନ୍ ୟୁଟ୍ୟୁବ୍ ଜରିଆରେ ସବୁ ପ୍ରକାରର ତଥ୍ୟ ଲୋକମାନେ ପାଇପାରନ୍ତି ଏଠାରେ ସାଧାରଣତଃ ଲୋକମାନେ ସକାଳେ ସମାଜ ଖବରକାଗଜ ପଢ଼ିଥାନ୍ତି ଆଉ କିଛି ଟି ଭି ନ୍ୟୁଜ୍ ଚ୍ୟାନେଲ୍ ମାଧ୍ୟମରେ ଦେଖିଥାନ୍ତି ଓ ଆହୁରି ମଧ୍ୟ ଅନ୍ଲାଇନ୍ର ୟୁଟ୍ୟୁବ୍ ଏକ ନ୍ୟୁଜ୍ ପାଇବା ପାଇଁ ଭଲ ମାଧ୍ୟମ ଅଟେ ଏହା ଦ୍ୱାରା ରାଜ୍ୟ ରାଜ୍ୟ ବାହାର ଦେଶ ଓ ବିଦେଶର ସବୁ ପ୍ରକାରର ତଥ୍ୟ ଲୋକମାନେ ଅତି ସହଜରେ ପାଇପାରନ୍ତି